ଆମ ଅଞ୍ଚଳରେ ବହୁତ ଆମ ଅଞ୍ଚଳରେ ବହୁତଗୁଡ଼େ ବ୍ୟାଙ୍କ୍ ଅଛି ଯେମିତି କି ଏସ୍ ବି ଆଇ ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୟୁକୋ ବ୍ୟାଙ୍କ୍ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଏମିତି ବହୁତ ବ୍ୟାଙ୍କ୍ ଅଛି କିନ୍ତୁ ମୁଁ ଏସ୍ ବି ଆଇ ବ୍ୟାଙ୍କରୁ ଋଣ ଆଣେ ଋଣ ଆଣିକି ମୁଁ ଏସ୍ ବି ଆଇ ବ୍ୟାଙ୍କରୁ ଲାଭ ଦାୟକ ହୁଏ ଯେମିତି କି ଋଣ ଆଣିକି ମୁଁ ମୋ ଟେଲର୍ ଟେଲରିଂ ଟେଲରିଂ କାମ କରେ ଟେଲରିଂ ଟେଲରିଂ ଜିନିଷ ଆଣିକି କିଛି ଋଣ ଲଗେଇକି ଟେଲରିଂ କାମରେ ମୁଁ ଲାଭ ଦାୟକ ହୁଏ ସେଥିପାଇଁ ମୁଁ ଏସ୍ ବି ଆଇ ବ୍ୟାଙ୍କରୁ ଋଣ ଆଣିକି କାମକରେ ସେଥିପାଇଁ ମୁଁ ସିଲେଇ ମେସିନ୍ କିଣେ ସିଲେଇ କରେ ସେ କା ସେ ପଇସାରେ ମୁଁ ଲାଭ ଦାୟକ ହୁଏ ସେଥିପାଇଁ ଏସ୍ ବି ଆଇ ବ୍ୟାଙ୍କ୍ ବହୁତ ଭଲ ସେଥିପାଇଁ ସେ ବ୍ୟାଙ୍କରୁ ମୁଁ ଋଣ ଆଣିକି ଲାଭ ଦାୟକ ହେଇପାରେ